ମୋର ବଡ଼ ସଫଳ ହଉଛି ମୋର ସ୍ପିକିଂ ପାୱରଟା ଯେଉଁଠି ମୁଁ ବେଶି କହିପାରେ ଆମର ବହୁତ ବଡ଼ ବଡ଼ ଡିବେଟ୍ ଗୁଡ଼ା ହଉଛି ରାଜନୀତିର ଡିବେଟ୍ ହେଲା କେଉଁଠି ମିଟିଙ୍ଗ ହେଲା ସବୁଥିରେ ମୁଁ ବିଶେଷ କହିପାରେ ଆଉ ସେଇ କହିବା ପାଇଁ ମୋର ବଡ଼ ସଫଳତା ହଉଛି ସମସ୍ତେ ମୋତେ ଡାକନ୍ତି ଆଙ୍କରିଂ କରିବା ପାଇଁ ଲୋକ ପାଖଆଖରେ କ'ଣ ଗୋଟେ ଫଙ୍କସନ୍ ହେଲା ପ୍ରୋଗ୍ରାମ୍ ହେଲା ତ ସେଇଥିରେ ମୋତେ ଡାକନ୍ତି ସେଇଠାରୁ ମୁଁ ନିଜକୁ ଗର୍ବିତ ମାନେ କରେ ବୋଲି ମୁଁ ମୋର ଭଲ କହିପାରୁଛି ଭଲ ଇଏ କରିପାରୁଛି ବକ୍ତବ୍ୟ ଦେଇପାରୁଛି ଏଇସବୁ ହଉଛି ମୋର ବିଶେଷ ଭାବରେ ମୋର ଗର୍ବିତର କଥା